ମୋତେ ଚିତ୍ରାଙ୍କନ କରିବାକୁ ବହୁତ ଭଲ ଲାଗେ ଚିତ୍ରାଙ୍କନରେ ବିଭିନ୍ନ ପ୍ରକାର ସାମଗ୍ରୀ ପେପର୍ ପେନସିଲ୍ ରବର ରଙ୍ଗ ଏହିପରି ଭାବରେ ବିଭିନ୍ନ ପ୍ରକାର ଜିନିଷ ସବୁ ବ୍ୟବହାର ହୁଏ ପେପର୍ରେ ଆମେ ଫାଷ୍ଟ୍ ସ୍କେଲ୍ ସ୍କେଲ୍ ସାହାଯ୍ୟରେ ଆମେ ବର୍ଡ଼ର୍ କରିବା ଆଉ କୌଣସି ସ୍ଥାନରେ ଯଦି ଭୁଲ୍ ହୋଇଯାଏ ଆମେ ତାକୁ ଲିଭାଇବା ଲିଭାଇବାରେ ସାହାଯ୍ୟ କରେ ରବର ଆଉ ତୂଳୀ ତୂଳୀ ରଙ୍ଗ ସାହାଯ୍ୟରେ ତୂଳୀ ରଙ୍ଗ ସାହାଯ୍ୟରେ ଚିତ୍ରରେ ଆମେ ରଙ୍ଗ ଦିଏ ତୂଳୀ ରଙ୍ଗରେ ଦେବାଭଳି ଦେଲାବେଳେ ଆମେ ଚିତ୍ରଟିକୁ ଭଲ ଭାବରେ ଭଲ ଭାବ ଦେଖାଯାଏ ଭଲ ଦେଖାଯାଏ ଆଉ ମୋତେ ଚିତ୍ର କରିବାକୁ ବହୁତ ଭଲ ଲାଗେ ମୁଁ ସବୁବେଳେ ୱାଲ୍ ପେଷ୍ଟାଲ୍ ୱାଲ୍ ପେଷ୍ଟାଲ୍ରେ ହିଁ ବ୍ରାଣ୍ଡ୍ ୟୁଜ୍ କରେ ବ୍ୟବହାର କରେ ଏହି ଏହି ଏହି ବ୍ରାଣ୍ଡ୍ର ଯଦି ମୁଁ କଲର୍ ରଙ୍ଗ କରେ ମାନେ ଚିତ୍ରଟିଏ ସତ ସତିକା ଭଳିଆ ଦେଖାଯାଏ ଆଉ ଭଲ ମଧ୍ୟ ଦେଖାଯାଏ ଆଉ ଆମ ଏହି ବ୍ରାଣ୍ଡ୍ର ରଙ୍ଗ ପାଖ ଦୋକାନରେ ମଧ୍ୟ ମିଳିଥାଏ ଆଉ ବହୁତ ଦାମ୍ ମଧ୍ୟ ଟିକେ ମହଙ୍ଗା ଅଛି କିନ୍ତୁ ମୁଁ ଯେହେତୁ ଚିତ୍ର କରିବାକୁ ବହୁତ ଭଲ ଲାଗେ ମୁଁ ସେଥିପାଇଁ ପାଖ ଦୋକାନରୁ କିଣି ଆଣି ଭଲ ରଙ୍ଗ ଚିତ୍ରରେ ରଙ୍ଗ ଦିଏ ଆଉ ବିଭିନ୍ନ ଅନୁଷ୍ଠାନମାନଙ୍କ ମଧ୍ୟରେ ମୁଁ ଯାଇ ଚିତ୍ରାଙ୍କନ କରିଥାଏ ମଧ୍ୟ ପୁରଷ୍କୃତ ହୋଇଥାଏ ପୁରଷ୍କୃତ ହୋଇଥାଏ ଆଉ ବିଭିନ୍ନ ରଙ୍ଗର ବ୍ରାଣ୍ଡ୍ ମଧ୍ୟ ମୁଁ କିଣି କିଣି ଟ୍ରାଏ କରିଥାଏ କିନ୍ତୁ ମୋତେ ବହୁତ ଭଲ ଲାଗେ ଅଏଲ୍ ପେଷ୍ଟାଲ୍ର ରଙ୍ଗ ସେଥିରେ ଚିତ୍ର କରିଲେ ବହୁତ ସୁନ୍ଦର ଦେଖାଯାଏ